ଟି ଭି ଗୋଟିଏ ବହୁତ ମନୋରଞ୍ଜନ ଜିନିଷ ଆହିଁରେ ସବୁ ପ୍ରକାର ବିଭିନ୍ନ ସମାଚାରରୁ ନେଇ କରି ଭଗବାନଙ୍କର ଚର୍ଚ୍ଚାରୁ ନେଇ କରି ଶସ୍ୟ ନେଇ କରି ଆଜିକାଲି ଫିଲ୍ମ ବହୁତ ସିରିଏଲ୍ ଆଉ ସବୁଥିର ବି ବିଷୟ ଟି ଭି ଦ୍ୱାରା ଯିଏ ଆସିଥାଏ ଆଉ ଗୋଟିଏ ଜିନିଷ ଆଜିକାଲି ଭଲ ମନ୍ଦ ସବୁ ଜିନିଷ ମିଶି ହୁଏ ଟି ଭି ଦ୍ୱାରା ଦେଶର ଭଲ ମନ୍ଦ ପାଣିପାଗ ବିଷୟରୁ ନେଇ କରି ଆଉ କେଉଁ ବିଭିନ୍ନ ପ୍ରକାର ଚ୍ୟାନେଲ୍ ଆସିଥାଏ କି ଶାରୀରିକର ସୁବିଧା ରୋଗରୁ ମୁକ୍ତ ହେବା ପାଇଁ ବି ମତାଇଥାଏ ବିଭିନ୍ନ ପ୍ରକାର ସମସ୍ତଙ୍କର ବି ଆସିଥାଏ ସମାଚାର ବି ଗୋଟିଏ ଭଲ କାହାର କେଉଁ ବିଭିନ୍ନ ଲୋକର କାହାର କେଉଁ ପସନ୍ଦ କିଏ ସମାଚାର ଦେଶର ଭଲ ମନ୍ଦ ବୁଝିବା ପାଇଁ କରିଥାଏ କିଏ ସିରିଏଲ୍ ଦେଖିବା ପାଇଁ ବୁଝି କରିଥାଏ ଆଉ ଭଲ ଜିନିଷର ସିରିଏଲ୍ ଯାହାର ଯେଉଁ ପସନ୍ଦ ସେଇଟାକୁ ସେ ପସନ୍ଦ କରିଥାଏ